ବିକଶିତ ଦୁନିଆରେ ପରିବର୍ତ୍ତନ ତ ଘଟି ଚାଲିଛି ମଣିଷ ବର୍ତ୍ତମାନ ବିଜ୍ଞାନର ପ୍ରଯୁକ୍ତି ବିଦ୍ୟାରେ ଶୀର୍ଷ ସ୍ଥାନରେ ପହଞ୍ଚିଛି ଏହାଦ୍ୱାରା ସେ ଆକାଶଠୁ ଆରମ୍ଭ କରି ମାଟି ତଳ ପର୍ଯ୍ୟନ୍ତ ସମସ୍ତ ଜିନିଷ ସଂଗ୍ରହ କରି ତା ବିଷୟରେ ଜାଣିପାରୁଅଛି ଏହା ମଣିଷ ଜୀବନର ଉନ୍ନତିରେ ସହାୟକ ହୋଇଛି ଏବଂ ଏହି ପ୍ରଯୁକ୍ତିବିଦ୍ୟା ଦ୍ୱାରା ଆମେ ଆଜି କାଲି ଶିଳ୍ପ ଏବଂ ମନୋରଞ୍ଜନ ଆଉ ପ୍ରତି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ମଧ୍ୟ ଏହି ପ୍ରଯୁକ୍ତିବିଦ୍ୟା ଦ୍ୱାରା ଆମର ସମ୍ଭବ ହୋଇପାରୁଛି ମୋବାଇଲ ହେଉ ଟିଭି ହେଉ କିମ୍ବା ଆପଣଙ୍କର ଯେକୌଣସି କାର୍ଯ୍ୟ ହେଉ ଏହି ପ୍ରଯୁକ୍ତିବିଦ୍ୟା ଦ୍ୱାରା ହିଁ ଆମେ ଆଜି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏବଂ ଶିଘ୍ର ଆମର କାର୍ଯ୍ୟକ୍ରମ ହୋଇପାରୁଛି